ଦେଖନ୍ତୁ ଆଜ୍ଞା ଆମେ ହେଲୁ ଓଡ଼ିଆ ଘରର ଲୋକ ଆମ ଘରେ ବାର ମାସରେ ତେର ପର୍ବ ତା ଭିତରୁ ଆମର ଯେମିତି ରଜ ଦୋଳ ସେମିତି ବି ଗୋଟେ ମାଣବସା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ମାର୍ଗଶିର ମାସରେ ଆଉ ଘରକୁ ଅଣାଯାଏ ନୂଆ ଧାନ ବଟା ହଁ ଚିତା କରାଯାଏ ମାଣବସା ଯାଏ ବିଭିନ୍ନ ପ୍ରକାର ପିଠାପଣା ତିଆରି ହୁଏ ଆରିସା ହେଲା ମଣ୍ଡା ହେଲା କାକେରା ହେଲା ତାପରେ ବୁଢ଼ା ଚକୁଳି ଆଦି ଏମିତି ସବୁ ବିଭିନ୍ନ ପ୍ରକାରର ପିଠାପଣା ତିଆରି ହୁଏ ପୁରୀ କ୍ଷିରୀ ହୁଏ ତା ପାଇଁ ଆମେ ତିନି ଚାରି ଦିନି ଆଗରୁ ପ୍ରସ୍ତୁତି କରିଥାଉ ଛେନା ନଡ଼ିଆ ଗୁଡ଼ ତାପରେ କାଜୁ କିିସମିସ ହେଇକି ଗୋଟେ ପୁର ପ୍ରସ୍ତୁତ ହୋଇକି ଚୁନା ଜନ୍ତା ହୁଏ ପିଠାପଣା ତିଆରି ହୁଏ କିଛି ଛଣା ହେଲା କିଛି ସିଝା ହେଲା ଅଥାର ମଣ୍ଡା ସବୁ ସିଝା ହେଇଁକି ପିଠା ସବୁ ତିଆରି ହୁଏ ଏଗୁଡ଼ା ହଉଚି ସବୁ ଆମର ପାରମ୍ପାରିକ ଖାଦ୍ୟ ଯେଉଁଟାକି ପୂର୍ବୁରୁ ଆମର ପିଢ଼ି ପରେ ପିଢ଼ି ଚାଲି ଆସୁଛି ଜେଜେ ମାଆ ମାନେ କରୁଥିଲେ ଏବେ ମାଆ ମାନେ କରୁଛନ୍ତି ଆଉ ଏଇଟା ବି ଆମର ଏକ ଆଗକୁ ବି ଚାଲି ଚାଲିବ ସବୁବେଳ ପାଇଁ ଖାଲି ପିଠାପଣା ନୁହେଁ ସେମିତି ବିଭିନ୍ନ ପ୍ରକାର ରୋଷେଇ ଯେମିତିକି ଘରେ ସଂକ୍ରାନ୍ତି ପୁନେଇ ପର୍ବରେ ଆମର ଅରୁଆ ହବା ବିଭିନ୍ନ ପ୍ରକାର ପରିବା ପଡ଼ି ଡାଲମା ହବା କି ଖଟା ବଢ଼ି ଆଳୁ ପଡ଼ି ଟିକେ ହବ